କୃଷକ ଭାଈମାନେ ଆମେ ଘରେ ପଶୁ ପାଳୁଛେ ସେମାନଙ୍କର ଦେହ ଖରାପ ହେଲାବେଳେ ସେମାନେ ଯେତିକି ହଇରାଣ ହେଉଛନ୍ତି ଆମେ ବି ସେତିକି ହଇରାଣ ଅସୁବିଧାରେ ପଡୁ଼ଛେ ଯଥା ଫାଟୁଆ ହେଲା ସେମାନଙ୍କର ଫାଟୁଆ ହେଲେ ଗୋଡ଼ ଦରଜ ହୁଏ ଚାଲିପାରନ୍ତିନି ପେଟ ବାମ୍ଫ ହୁଏ ସେମାନଙ୍କର ଝାଡ଼ା ହୁଏ ଜର ହୁଏ ବିଭିନ୍ନ ପ୍ରକାର ରୋଗ ସେମାନଙ୍କୁ ଗ୍ରାସ କରେ ସେମାନଙ୍କୁ ରୋଗ ହେଲେ ତାଙ୍କ ଦେହ ଖରାପ ହେଲେ ଆମେ ସେମାନେ ପଶୁ ହୋଇ ସେମାନଙ୍କର ପାଟି ଖୋଲେନି ସେମାନେ କହିପାରନ୍ତିନି ତେଣୁ ସେମାନେ ବି ଯେତିକି ଅସୁବିଧା ହୁଅନ୍ତି ଆମେ ବି ସେତିକି ଅସୁବିଧା ହେବାକୁ ପଡ଼େ ସେମାନଙ୍କୁ ସୁସ୍ଥ କରିବାପାଇଁ ସେମାନଙ୍କର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରେଇବା ଠିକ୍ ସମୟରେ ଟୀକାକରଣ କରେଇବା ଔଷଧ ପ୍ରଦାନ ଆଣିକି ତାଙ୍କୁ ଦେବା ଏବଂ ବିଭିନ୍ନ ପ୍ରକାର ଡାକ୍ତର ଦେଖେଇବା ସେମାନଙ୍କ ପାଇଁ ବହୁତ ଉପକାର ହୋଇଥାଏ